ହ୍ୟାଲୋ ଭାଇ ମୋର ଗୋଟେ ପ୍ୟାଣ୍ଟ୍ ସାର୍ଟ୍ ସିଲେଇ କରିବାର ଅଛି ଫ୍ରୀ ଅଛନ୍ତି ଆପଣ ପ୍ୟାଣ୍ଟ୍ ସାର୍ଟ୍ କେତେ ଟଙ୍କା ସିଲେଇ କରିବାଟା ନେଉଛନ୍ତି ନାଇଁ ଆଜ୍ଞା ଆମର ପ୍ରୋଫେସନାଲ୍ ଯେଉଁ କଲେଜ୍ ଯାଉଛି ତ ସେଥିପାଇଁ ଗୋଟେ ମୁଁ ଫୁଲ୍ ସାର୍ଟ୍ ଟେ ସିଲେଇବାର ଅଛି ଆଉ ଗୋଟେ ଫୁଲ୍ ପ୍ୟାଣ୍ଟ୍ ଟେ ବ୍ଲାକ୍ କଲର୍ ସିଲେଇବାର ଅଛି ଏ ସାର୍ ଟିକିଏ ଆଉ କମ୍ କରିପାରିବେନି ଏଇ ଯେଉଁ ଆପଣ ପାଁ'ଶହ ଟଙ୍କା କହୁଛନ୍ତି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଯୋଉ ସିଲେଇ କରୁଛନ୍ତି ବର୍ତ୍ତମାନ ଯେଉଁ ବର୍ତ୍ତମାନ ଯୁଗରେ ସବୁ ନୂଆ ନୂଆ ଡିଜାଇନ୍ କ'ଣ ସବୁ କୋଉ ଟାଇପ୍ ର ସିଲେଇ କରୁଛନ୍ତି ଆଉ ସାର୍ ଅ ଫର୍ମାଲ୍ ହେଇପାରିବନି ମାନେ ଜଙ୍ଘରେ ଟାଇଟ୍ ହେଇକି ଥିବ ମାନେ ଗୋଡ଼ ପଟକୁ ଟିକିଏ ଟାଇଟ୍ ହେଇକି ଥିବ ଏମିତି ଫର୍ମାଲି ହେଇପାରିବ ନି

ଆଉ ସାର୍ ଏବେ ଯେଉଁ ନୂଆ ଡିଜାଇନ୍ ଆସିଛି ଆମର ଯୋଉ ନେରୋ ଟାଇପ୍ ଯୋଉ କହିଲେ ଆପଣ ତା'କୁ ଛାଡ଼ିକିରି ଆଉ କିଛି ପ୍ରଫେସନାଲ୍ ଏଁ ଜାଣି ନାହାନ୍ତି ହେଇପାରିବ ନି ଏ ନାଇଁ ସାର୍ ମୁଁ କପଡ଼ା ନେଇକି ଆସିଛି ନା ଆପଣଙ୍କୁ ମୁଁ କପଡ଼ା ଦେଇକି ଯିବି ନାଇ ସାର୍ ମୁଁ ସେଇ ଭାଇ ଫର୍ମାଲ୍ ର କରିବାକୁ ଚାହୁଁଛି ଆଉ ଆଉ ଭାଇ ଯେଉଁ ଯେଉଁ ବଟନ୍ ଲଗଉଛ ତା'ର ଏକ୍ସଟ୍ରା କିଛି ଲଗେଇଲେ ପଇସା ନେଉଛନ୍ତି ନା ଆପଣଙ୍କ ହିସାବରେ ସେ ବଟନ୍ଟା ଲଗଉଛନ୍ତି ଯୋଉ ଡିଜାଇନ୍ ଟା ବଟନ୍ କରୁଛନ୍ତି ଆଜ୍ଞା ଆଉ ମୁଁ କ'ଣ କହୁଥିଲି କି ସାର୍ ପଛପଟେ ଗୋଟେ ଏଁ ଚିହ୍ନଟେ ରଖିବାପାଇଁ ଚାହୁଁଛି ସାର୍ଟ୍ ଟା ଟିକିଏ ଡିଜାଇନ୍ କରିବାପାଇଁ ଚାହୁଁଛି ସେଇଟା ହେଇପାରିବ ହଁ ତା'ପାଇଁ କିଛି ଏକ୍ସଟ୍ରା ପଇସା ନେଉଛନ୍ତି ନା ସେଇ ଡିଜାଇନ୍ ସେଇ ଭିତରେ ହିଁ ଆପଣ ପେମେଣ୍ଟ୍ ଟା ନେଉଛନ୍ତି ଠିକ୍ ଅଛି ଭାଇ ମୁଁ ତ ଆଉ କଲେଜ୍ ମୋର ଜଣେ ସାଙ୍ଗ ବି ଅଛନ୍ତି ଆପଣ ଟିକିଏ ଠିକ୍ ହିସାବରେ ସିଲେଇ କରନ୍ତୁ ମୁଁ ଆହୁରି ଆପଣ ମାନଙ୍କୁ କଷ୍ଟମର୍ ଆଣିକି ଯୋଗାଇ ଦେବି ହଉ ଠିକ୍ ଅଛି ମୁଁ ଆପଣଙ୍କୁ କାଲି ଆଣିକି ଏଟା କପଡ଼ାଟା ଦେଇକି ଯିବି ହଉ ଆଜ୍ଞା ଆଜ୍ଞା ହଉ ହଉ